ହଁ ହ୍ୟାଲୋ ସାର୍ ନମସ୍କାର କେବେ ଜଏନିଙ୍ଗ୍ ଡେଟ୍ ଅଛି ସାର୍

ଆପଣଙ୍କ କଲେଜ୍ଟା କେମିତି ସାର୍ କେତେ ପିଲା ପଢ଼ୁଛନ୍ତି ହଷ୍ଟେଲ୍ର ସୁବିଧା ଅଛି ସେଇଠି ସାର୍ ସାର୍ ଜଏନ୍ ହେବାକୁ ଫିସ୍ କେତେ ହଁ ସାର୍ ସାର୍ କେବେ ଜଏନିଙ୍ଗ୍ ଡେଟ୍ ସାର୍ କେବେଠୁ ପିଲାମାନେ ଜଏନ୍ ହେଲେଣି ମୋର ବି ସେଇ କଲେଜ୍ରେ ବାହାରିଛି ସାର୍ ମୋତେ କିଛି ଡକୁମେଣ୍ଟ୍ ବିଷୟରେ ସେତେଟା ଜଣାନାହିଁ କହିଥାନ୍ତେ କେଉଁ କେଉଁ ଡକୁମେଣ୍ଟ୍ ଦରକାର ଅଛି ହଁ ହଁ ଠିକ୍ ଅଛି କୁହ ସାର୍ ଆଉ କିଛି ଦରକାର କି ସାର୍ ଜଏନିଙ୍ଗ୍ ଫିସ୍ ଆଉ ହଷ୍ଟେଲ୍ ଫିସ୍ କେତେ ସାର୍ ହଷ୍ଟେଲ୍ର ଠିକ୍ ଅଛି ସାର୍